ହଁ କିଏ କହୁଥିଲେ ହଁ କ'ଣ କହୁଥିଲେ ହଁ ହଁ ସବୁ ଷ୍ଟଲ୍ ଆଭଲେବଲ୍ ଅଛି ଆପଣ ଯେମିତିଟା ଚାହିଁବେ ସବୁ ପ୍ରକାର ଷ୍ଟଲ୍ ମିଳିପାରିବ ଆମର ଏଠି ସବୁ ପ୍ରକାରର ଷ୍ଟଲ୍ ଏଠି ଆମେ ଆଭଲେବଲ୍ ରଖିଛୁ ଭଡ଼ା ଦେବାପାଇଁ

ହଁ ହଁ ମିଳିପାରିବ ହଁ ହଁ ଅଛି ଆମର ସେମ୍ ସେମିତି ଷ୍ଟଲ୍ ବହୁତ ନାହିଁ ବାହାରି ପଡ଼ିବ ପାଞ୍ଚ ଦଶଟା ଖଣ୍ଡେ ସେମିତି ଷ୍ଟଲ୍ ଅଛି ହଁ ଗୋଟେ ଦରକାର ତାହାଲେ ମିଳିଯିବ ବହୁତ ସୁବିଧା ଅଛି ଇଲେକ୍ଟରିର ବି ସୁବିଧା ଅଛି ସେଠାରେ ଫ୍ୟାନ୍ ଲାଗିଛି ଲାଇଟ୍ ବି ଲାଗିଛି ସବୁ ସିସି କ୍ୟାମେରା ଲାଗିଛି ତାପରେ ପାଣିର ବି ସେଠାକୁ ସୁବିଧା ଅଛି ଆଉ ସିକ୍ୟୁରିଟି ଗାର୍ଡ୍ ମଧ୍ୟ ସେଠି ରହୁଛନ୍ତି ନାଁ ନାଁ ଏସିର ବ୍ୟବସ୍ଥା ନାହିଁ ଯଦି ଏସିର ବ୍ୟବସ୍ଥା ଖୋଜିବେ ତାହେଲେ ଆପଣଙ୍କୁ ଭଡ଼ାରେ ଅଧିକ ଚାର୍ଜ ଦେବାକୁ ପଡ଼ିବ ନିଜେ ଯଦି ଏସି ଲଗେଇବ ତାର ଯେଉଁ ଇଲେକ୍ଟ୍ରି ବିଲ୍ ବଢ଼ିବ ତାହେଲେ ସେ ପେମେଣ୍ଟ୍ଟା ଆପଣଙ୍କୁ କରିବାକୁ ପଡ଼ିବ ହଁ ଏ ସି ଯଦି ଆପଣ ଲଗେଇବାକୁ ଚାହୁଁଛନ୍ତି ଲଗେଇପାରିବେ କିଛି ଅସୁବିଧା ନାହିଁ ଷ୍ଟଲ୍ବାଲା ଆମେ ଅଧିକ ନେଉନୁ ଆଠ ଦଶ ହଜାର ସେମିତି ନେଉଛୁ ହଁ ଅଧିକ ରେଟ୍ କରିବୁ ଗୋଟେ ଦୁଇଟା କସ୍ଟମର୍ ମିଳିବେ ତାଠୁ ବେଟର୍ ଆମେ ଟିକେ କମ୍ ରେଟରେ ଅଧିକ କସ୍ଟମର୍ ଆମ ପାଖରେ ରଖିପାରିବୁ ସେଥିପାଇଁ ଆମେ କମ୍ ରେଟରେ ଦେଉଛୁ ହଉ ଠିକ୍ ଅଛି ଆପଣ ଆସନ୍ତୁ ଷ୍ଟଲ୍ ଦେଖିକି ଯାଆନ୍ତୁ ହଁ ସିକ୍ୟୁରିଟି ଦୁଇ ମାସର ପେମେଣ୍ଟ୍ ଆଡଭାନ୍ସ କରିଦେବେ ହଉ ଠିକ୍ ଅଛି ଆସନ୍ତୁ ହଉ ଠିକ୍ ଅଛି ଆସନ୍ତୁ